ଏମିତି କିଛି ମହାନ୍ ନେତା ଯେଉଁମାନେ କି ହେଉଛନ୍ତି ବିପ୍ଳବୀ ବକ୍ସି ଜଗବନ୍ଧୁ ପଣ୍ଡିତ ଗୋପବନ୍ଧୁ ଦାସ୍ ବୀର ସୁରେନ୍ଦ୍ର ସାଏ ମହାତ୍ମାଗାନ୍ଧୀ ଏଭଳି ନେତାଙ୍କ ବିଷୟରେ ଆମେ ବାପା ଜେଜେବାପାଙ୍କ ପାଖରୁ ଶୁଣିଛେ ଏବଂ ମୁଁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବିଷୟରେ କିଛି କହୁଛି ଓଡ଼ିଆଜାତିର ସର୍ବାଙ୍ଗୀନ ଉନ୍ନତି ପାଇଁ ଗୋପବନ୍ଧୁ ଦାସ ଥିଲେ ଅଗ୍ରସର ନିଜର ଛାତ୍ର ଜୀବନକୁ ସେ ଗୋପବନ୍ଧୁ ସେବା କାର୍ଯ୍ୟ କରୁଥିଲେ ସିଏ ସେ ସଭା ସମିତି ଗଠନ କରି ସିଏ ହଇଜା ରୋଗରେ ପୀଡ଼ିତ ଥିବା ଲୋକମାନଙ୍କର ସେବା ମଧ୍ୟ କରୁଥିଲେ ସିଏ ସମସ୍ତଙ୍କର ସେବା କରିବାପାଇଁ ଅତ୍ୟନ୍ତ ଭଲ ପାଉଥିଲେ ସେଥିପାଇଁ ତାଙ୍କୁ ସମ୍ବୋଧନରେ ଉତ୍କଳମଣିକୁ ନାମରେ ଖ୍ୟାତ ହେଇଛନ୍ତି ସେଭଳି ବକ୍ସି ଜଗବନ୍ଧୁ ବକ୍ସି ଜଗବନ୍ଧୁ ଖୋର୍ଦ୍ଧା ପାଇକ ବିଦ୍ରୋହର ଜଣେ ପ୍ରଧାନ ନେତା ସେ ଖୋର୍ଦ୍ଧା ଗଜପତି ମହାରାଜାଙ୍କର ପ୍ରଧାନ ସେନାପତି ଥିଲେ ଇଂରେଜ ସରକାରଙ୍କର ଅଧିନତା ସ୍ଵୀକାର କରିନଥିଲେ ସେଭଳି ମୁଁ କହିମି ବୀର ସୁରେନ୍ଦ୍ର ସାଏ ସେଭଳି ଜଣେ ଆମର ମହାନ ବୀରପୁତ୍ର ବୀର ସୁରେନ୍ଦ୍ର ସାଏ ସମଲପୁରର ଜଣେ ବିପ୍ଳବୀ ନେତା ସମ୍ବଲପୁରର ଜମିଦାର ପରିବାରରେ ଅଠରଶହନଅ ମସିହା ଜାନୁୟାରୀ ତେଇଶି ତାରିଖରେ ଗ୍ରହଣ କରିଥିଲେ ସେ ଇଂରେଜ ସରକାରଙ୍କର ଶୋଷଣ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ବିଦ୍ରୋହ କରିଥିଲେ